ମୁଁ ଭାବୁଛି କି ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଇନାହିଁ କାରଣ ସମ୍ବାଦଦାତାମାନେ ଠିକ୍ ସମୟରେ ଗ୍ରାମାଞ୍ଚଳକୁ ପହଞ୍ଚନ୍ତି ନାହିଁ ହଠାତ୍ ଅନେକ ସମୟରେ ସେମାନେ ଗାଁ କୁ ପହଞ୍ଚିପାରନ୍ତି ନାହିଁ ସର୍ବଦା ସେମାନେ ସହରର ଖବର ଦେଖାନ୍ତି ଏହା ଦ୍ଵାରା ଗ୍ରାମାଞ୍ଚଳର କୌଣସି ଖବର ଲୋକମାନଙ୍କ ପାଖକୁ ପହଞ୍ଚିପାରେନାହିଁ ଏବଂ ଏହି ଜିନିଷ ଗୁଡ଼ିକ ଟିଭିରେ ମଧ୍ୟ ଦେଖାନ୍ତି ନାହିଁ ଦେଖାନ୍ତି ନାହିଁ ଯାହାଫଳରେ ଲୋକମାନଙ୍କ ହଠାତ୍ ଗାଁ ରେ ଥିବା ଲୋକମାନଙ୍କ ଖବରଗୁଡ଼ିକ ଲୋକମାନଙ୍କ ପାଖକୁ ପହଞ୍ଚିପାରେ ପାରେ ନାହିଁ ଏବଂ ଏହି ସମ୍ବନ୍ଧିତ ଆମ ଗାଁରେ ଏକ ଘଟଣା ଘଟିଛି ହଠାତ୍ କିଛି ଦିନ ପୂର୍ବରୁ ଏକ ଘଟଣା ଯାହା କି ଆମ ଗାଁରେ ଏକ ପୋଲଟି ଭୁସୁଡ଼ି ପଡ଼ିଥିଲା ଏବଂ ସେଥିରେ କିଛି ଲୋକ ଆହତ ହୋଇଥିଲେ ଏବଂ କିଛି ଲୋକ ମୃତ୍ୟୁ ବରଣ ମଧ୍ୟ କରିଥିଲେ କିନ୍ତୁ ଏହି ଖବରଟି ଲୋକମାନଙ୍କ ପାଖକୁ ପହଞ୍ଚି ପାରିନଥିଲା କାରଣ ଯେଉଁମାନେ ସମ୍ବାଦ ନିଅନ୍ତି ସେମାନେ ଆମ ଗାଁକୁ ଆସିନଥିଲେ ଏବଂ ଏହି ଖବରଟି ଟିଭିରେ ମଧ୍ୟ ସମ୍ପାଦିତ ହୋଇନଥିଲା ସେମାନେ ଫିଲ୍ମ୍ ଷ୍ଟାର୍ ପ୍ରଡ୍ୟୁସର୍ ବଲିୟୁଡ଼୍ ଏବଂ ସେହିଭଳି ଭାବରେ ଅନେକ କିଛି ଜିନିଷ ଗୁଡ଼ିକ ଟିଭିରେ ଦେଖାନ୍ତି କିନ୍ତୁ ଗୋଟିଏ ଗାଁ ରେ କ'ଣ ସବୁ ହେଉଛି କି ଲୋକମାନେ କିଭଳି ଭାବରେ ଗାଁରେ ବସବାସ କରୁଛନ୍ତି ତାଙ୍କର ସୁବିଧା ଅସୁବିଧା ଭିତରେ ଲୋକମାନଙ୍କର କୌଣସି ଚିନ୍ତା ନାହିଁ